ଗ୍ରାମୀଣ ସମୁଦାୟରେ ଖେଳ ଖୋଲିବା ମଧ୍ୟ ବର୍ଗ ବ୍ୟକ୍ତିମାନେ ପ୍ରାୟତଃ ମାନସିକ ଏବଂ ଗୋଟିଏ ଶାରୀରିକ ଶାରୀରିକ ଦକ୍ଷତା ସେ କହିଲେ କିଏ ଭଲ ଖେଳିପାରେ କ୍ରିକେଟ କିଏ ଫୁଟବଲ ଖେଳିପାରେ କିଏ ଭଲ ପାଇକ ଆଖେଡ଼ା ଖେଳିପାରେ କିଏ ଭଲ ଖଣ୍ଡା ବୁଲାଇ ପାରେ ଖଣ୍ଡା ବୁଲାଇ ପାରେ କିଏ ଭଲ ଆଉ ମାନସିକ ଦକ୍ଷତା କହିଲେ କିଏ ଭଲ ଶିକ୍ଷା ଦେଇପାରେ ଏମିତି ଖେଳେନା ସେମିତି ଖେଳେ ଭଲରେ ଖେଳେ ଯାହା ଦ୍ଵାରାକି ମାନେ ବିକଶିତ କରିପାରିବୁ